ବରା ରେଟ୍ ତ ବିରି ତ ରେଟ୍ ଅଛି ଆ ତେଲ ତ ରେଟ୍ ଅଛି ଆଉ କ'ଣ କହିବି ସାର୍ ବହୁତ ରେଟ୍ ଏବେ ଆଜିକାଲିଆ ବ୍ୟବସାୟ ଭଲ ତ ଚାଲୁନି ଆଉ ଏତେ ରେଟ୍ କଲେ ହଁ ଲୋକ ଆଉ ଖାଉନାହାନ୍ତି ଆଉ ହୁଁ ନିହାତି ରେଟ୍ର ଲୋକ ବେପାରୀ ମାନ୍ଦା ଚାଲିଛି ସବୁ ଜିନିଷ ରେଟ୍ ବଢ଼ିଯାଇଛି ଲୋକଙ୍କୁ ପୋଷଉନି

ଏମତି ସବୁ ସବୁ ରଦି ସାତ ଟଙ୍କା ଗୋଟେ ସାତ ଟଙ୍କା ଦଶ ଟଙ୍କା ଏମିତି ପଡ଼ୁଛି ହଁ ତ ହଁ ହଁ ପିଆଜି ଛାଣୁଛି ପିଆଜ ପିଆଜ ବି ଷାଠିଏ ଟଙ୍କା କିଲୋ ଆ କେଉଁଟା ଅଛି ଯେ କେଉଁଟା କରିବ ଉପରେ ଆଉ ଶହେ ସପ୍ତାହ ଥିଲେ ନାଇଁ ନାଇଁ ନାଇଁ ଗୋଟେ ସାଇଜ୍ ହେଉଛି ରେଟ୍ ଏକା ଅଛି କିନ୍ତୁ ସାଇଜ୍ ଏକା ତେଲ ବିରି ରେଟ୍ ପାଇଁକି ବରା ରେଟ୍ ବଢ଼ିଗଲା ସବୁ ଜିନିଷ ତ ରେଟ୍ ବଢ଼ିଯାଇଛି ଆଉ ସେଇ ହିସାବରେ ରେଟ୍ କରାହଉଛି ନହେଲେ ଲାଭ ଆମର ଆଉ କ'ଣ ରହିବ ସେଥିପାଇଁ ସେଇ ହିସାବରେ ରେଟ୍ ଆଗରୁ ଶସ୍ତା ଥିଲା ଏବେ ଟିକେ ରେଟ୍ ହେଇଯାଇଛି ନାଇଁ ନାଇଁ ବ ମିଡ଼ିଅମ ମିଡ଼ିୟମ ସାଇଜ୍ ସିଙ୍ଗଡ଼ା ଯେତିକି ନାଇ ପକୋଡ଼ି ସିଙ୍ଗଡ଼ା ବରା ଆଳୁଚପ୍ ଆଉ ଗୁଲୁଗୁଲା ସବୁ ବିଭିନ୍ନ ପ୍ରକାର ଆଉ ଛଣା ଆଇଟମ୍ ଯେତିକ ସବୁ ହେଉଛି ଆଉ ନିମ୍କି ଫିମ୍କି ଏମିତି ଆଉ ସବୁ ସ୍ନାକ୍ ଜିନିଷ ଜଳିଖିଆ ହଉ ହଁ ହଁ